ଯେତେବେଳେ ମତେ ଅଧିକ ଦିନ ପାଇଁ ବାହାରକୁ ଯିବାକୁ ପଡ଼େ ସେତେବେଳେ ବାହାରକୁ ଯି ସେତେବେଳେ ମୁଁ ମାଳିଟିଏ ରଖେ ଓ ତାକୁ ଗଛର ଭଲ ଭାବରେ ଯତ୍ନ ନେବାପାଇଁ କହିଥାଏ ଯେପରି ସବୁଦିନ ସଖାଳୁ ଗଛରେ ପାଣିଦେବା ଅନାବନା ଘାସ ସଫା କରିବା ଗଛରେ ଠିକ୍ ସମୟରେ ସାର ଓ ପୋକମରା ଔଷଧ ପକାଇବା ପାଇଁ କହିଥାଏ ଯେପରି ଗାଈ ଗୋରୁ ବଗିଚାରେ ପଶି ବଗିଚାକୁ ନଷ୍ଟ ନ କରନ୍ତି ସେ ପ୍ରତି ଧ୍ୟାନ ଦେବାକୁ ମଧ୍ୟ କହିଥାଏ ବଗିଚା ହଉ ପରିସ୍କାର ରଖିବା ପାଇଁ ମଧ୍ୟ କହିଥାଏ ଯେପରି ଖରାଦିନେ ହୋଇଥିଲେ ଦିନକୁ ଦୁଇଥର ପାଣି ଦବା ପାଇଁ ଓ ଶୀତଦିନ ହୋଇଥିଲେ ଦିନକୁ ଥରେ ପାଣି ଦବା ପାଇଁ କହିଥାଏ ଯେପରିକି ଶୀତଦିନ ଅଧିକ ପାଣି ନ ଦେବା ପାଇଁ କହିଥାଏ ନ ହେଲେ ଗଛ ଗୁଡ଼ିକ ନଷ୍ଟ ହୋଇଯିବାର ସମ୍ଭାବନା ଥାଏ ସେଥିପ୍ରତି ମୁଁ ତାକୁ ଧ୍ୟାନ ଦେବା ପାଇଁ ମଧ୍ୟ କହିଥାଏ ତା ଛଡ଼ା ମୁଁ ବାହାରକୁ ଗଲାବେଳେ ମୋର ପରିବାର ଲୋକ ମାନଙ୍କୁ ମଧ୍ୟ କହିଥାଏ ଯେ ମୋ ଗଛ ମୋ ବାଗିଚାର ଟିକେ ଧ୍ୟାନ ନେବ ମୋ ଗଛ ଗୁଡ଼ିକ ନଷ୍ଟ ନ ହୋଇଯାଏ